ମୁଁ ଜଣେ କଳାକାର ଭାବରେ କଳା କଳାକାର ମୁଁ ଜଣେ କଳାକାର ଭାବରେ କଳାକୁ ନେଇ ଆହ୍ୱାନ ଦେଇପାରିବି ଯେ କଳାକୁ ମଧ୍ୟ କ୍ୟାରିଅର୍ ବନାଇ କ୍ୟାରିିଅର୍ ଭାବେ ଗ୍ରହଣ କରିହବ କଳାକୁ ନେଇ ନିଜକୁ ପ୍ରତିଷ୍ଠିତ ଦୁନିଆରେ କରିହେବ ଏବଂ ଏହିସବୁ କଳାକୁ ନେଇ ମୁଁ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ ଆଉ କାରଣ ମୁଁ କଳାକୃତି ଛବି ବନାଇବା ପାଇଁ ପେପର୍ କଲର୍ ସବୁକିଛି ମୋ ପାଖରେ ଥାଏ ମୁଁ ଜିନିଷ ସବୁକିଛି ପ୍ରିପାରେସନ୍ କରି ଛବି ଗୋଟେ କି ପେଟିଂ ଗୋଟେ କରିଥାଏ ଥରେ ଥରେ ଗୋଟିଏ ଗୋଟିଏ କୌଣସି କଲର୍ ଯଦି ପାଖରେ ନଥାଏ ତା'ହେଲେ ମୁଁ ତା'ର ତାକୁ ଅନ୍ୟ ରଙ୍ଗକୁ ମିଶାଇ ସେହି ରଙ୍ଗଟିକୁ ତିଆରି କରିଥାଏ